ପଲଙ୍କ ଖଟ ଗାଡ଼ି ଗଡ଼ରେଜ୍ ତୁନ ସାଗ ରଖା ଆଲମିରାହ କୁଲର୍ ପଙ୍ଖା ବାଇକ୍ ଫ୍ରିଜ୍ କାର୍ ଏ ସି ମୁଗ ବିରି ଚନା ଶାଢ଼ୀ ବ୍ଲାଉଜ୍ ଚାଉଳ ଧୋତି ଏ ରଖା ଚାମଚ କପଡ଼ା ଲତା ଗାଡ଼ି ସାଇକେଲ ଗ୍ରାଇଣ୍ଡର୍ ଫ୍ରିଜ୍